ହାଁ ହଁ ଘଟିଆ ସରକାର ଘଟିଆ ସରକାର ତୁ କିଛି ବୁଝିଛୁ ନା କ'ଣ ଆଉ ଜାଣିଲୁ ଜାଣିଲୁ ସେ ଦେଉନି କହୁଛୁ ନବୀନ ସକାଶେ ସମସ୍ତେ ବଞ୍ଚିଛନ୍ତି ନବୀନ ନ ଦେଲେ ନବୀନ ନ ଦେଲେ ସମସ୍ତେ ଗାଁ ଗଣ୍ଡା ସବୁ ଭାସିଯାଇଥାନ୍ତା ଆଜି କାଲି ପିଲା ପାଠ ପଢ଼ିପାରିନଥାନ୍ତେ ଛୁଆଠାରୁ ଆରମ୍ଭ କରିକି ଆରେ ଛୁଆଠାରୁ ଆରମ୍ଭ କରିକି ନବୀନ କ'ଣ ନ ଦେଇଛି କ'ଣ ନ ଖାଇଛି କ'ଣ ନ କରିଛି ଆଜି ପର୍ଯ୍ୟନ୍ତ ଯାହା ହେଲାଣି ନବୀନ ସରକାର ନ ଦେଇଥିଲେ ଆଜିକାଲି ଆଗରୁ କ'ଣ କରୁଥିଲା କଂଗ୍ରେସ ଯେଉଁ ଥିଲା କ'ଣ କରୁଥିଲା କହୁନୁ କଂଗ୍ରେସ କଂଗ୍ରେସ ଆରେ କଂଗ୍ରେସ ଆଗରୁ କ'ଣ କରିଥିଲା ହେଇଟି ଟଙ୍କିକିଆ ଚାଉଳ ଦେଉଛି ଖାଲି ନୁହେଁ ଛଅ ମାସ ପୂର୍ବରୁ ଛୁଆମାନଙ୍କୁ ଯାହା ଦେଉଛି ପିଲାଟା ଆରମ୍ଭ ହେଲାଠାରୁ ମାନେ ମାରିବା ପର୍ଯ୍ୟନ୍ତ ବୋଲି ନବୀନ ସରକାର ଦେଉଛି ତେଣୁ ତା'ପରେ ବିଜୁ ବିଜୁ ଜନତା ଦଳକୁ କିଏ ନ ଜାଣିଛି କେତେ ଗରିବ ଲୋକ ସମସ୍ତଙ୍କୁ ଗରିବ ଲୋକମାନଙ୍କ ପାଇଁ ହେଉଛି ସେ ଭଗବାନ ଗରିବ ଲୋକଙ୍କର ଭଗବାନ ସେ ଜୀବନରେ ଆମ ଖାଲି ଓଡ଼ିଶାରେ ନୁହେଁ ଆମ ଷ୍ଟେଟ୍ରେ ଆମ ଷ୍ଟେଟ୍ରେ ହେଲା ସବୁଠାରୁ ଆରମ୍ଭ କରିକି ପ୍ରତେକ ଜିନିଷରେ ହେଲା ନବୀନ ନବୀନ ଆମର କ'ଣ ନ କରିଛି ସବୁ ଜିନିଷରେ ପ୍ରତେକ ଆରମ୍ଭ କରିକି ଛୁଆଟା ପେଟରେ ରହିବାଠାରୁ ଆରମ୍ଭ କରିକି ମଲା ପର୍ଯ୍ୟନ୍ତ ବୋଲିକି ସବୁ ବିଜୁ ଜନତା ଦଳ ସବୁଯାକ ବି ଜେ ଡ଼ି ନବୀନ କରିଛି ସବୁ ନ କରିଛି ଏଠି ବିଜୁ ଜନତା ଦଳ ସ୍ୱାସ୍ଥ୍ୟ କଲ୍ୟାଣ କରିଛି ଯେଉଁ କାର୍ଡ ଦେଲା ସେଇଠି ଖାଇବା ପାଇଁ ଚାଉଳ ଦେଲା ପିନ୍ଧିବା ପାଇଁ ସ୍କୁଲ୍ ଡ୍ରେସ୍ ଦେଲା ଛୁଆମାନଙ୍କୁ ଛୁଆମାନଙ୍କୁ ଡ୍ରେସ୍ ଦେଲା ତା'ପରେ କେତେ ଜିନିଷ ସେ କରିଛି ତା'ପରେ ଛୁଆମାନଙ୍କର ଦାୟିତ୍ୱ ପାଠ ପଢ଼ିବାଠାରୁ ତାଙ୍କର କଲେଜ୍ ଫିସ୍ ସହିତ ତାଙ୍କର ଜୋତା ଡ୍ରେସ୍ ଖାଇବା ପାଇଁ ତା'ପରେ ଘରେ ମଧ୍ୟ ପରିବାର କଲ୍ୟାଣ ପାଇଁ ସବୁ ସବୁ ସବିଧା କଲା ଆଉ କେତେ ଜିନିଷ କରିପାରିଥାନ୍ତା ଆଉ କହୁନୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ମାରିଛନ୍ତି ମାରିଥିଲେ ମାରିଥିଲେ ଦେଖିଛ କି ତା ରେକର୍ଡ୍ ଅଛି ନା ସେ ଯେତେ ସେମାନେ କ'ଣ ଜାଣନ୍ତି ଅନ୍ୟ ଲୋକ କରିଛନ୍ତି ସେ ତାକୁ ହଁ ଖାଲି ଖେଳୁଛି ନା କ'ଣ ସେମିତି କହିପାରିବୁନି ସେ ତୁ ସିନା ତା ଏଗେନଷ୍ଟ୍ରେ ରହୁଛୁ ତା ଏଗେନ୍ଷ୍ଟରେ ରହିବା ଉଚିତ ନୁହଁ ନିଜର ହାନି ଆଉ ସୁବିଧା ତୁ ପାଉଛୁ ନା ନାହିଁ ପାଉଛୁ ତ ପୁଣି ତା ଏଗେନଷ୍ଟ୍ରେ କହିବା ତୋର ଦାୟିତ୍ୱ କ'ଣ ନାଇଁ ରଖିବୁନା ଖାଲି ତା'ର ବିଜୁ ଭାଇର କହିବା ପାଇଁ ସବୁ ଜନ୍ମ ହୋଇଛ ବିଜୁ ଭାଇର କହିବା ପାଇଁ ସମସ୍ତେ ତାରି ନମକ ଖାଉଛ ସବୁ ତାରି ନମକ ଖାଇକି ତମେ ବଢ଼ିଛ ଆଜିକାଲି ସବୁ ଧାନ କଲେ ଆଉ ନିଜେ କରୁଛନ୍ତି ବିଲ ବାଡ଼ି ଚାଷ ବାସ କରିପାରୁଛନ୍ତି କେହି କରୁନାହାନ୍ତି କାଇଁ କରୁନାହାନ୍ତି ଆଉ ସମସ୍ତେ ଖୁସି ହେଲେ ଆଉ ଖୁସି ହେଲେ ଖୁସି ହେଲେ କରିବେ କାହିଁକି ସେ ତ ଖାଇବାକୁ ପାଇଗଲେ ତାଙ୍କର ସବୁ ଦାଇତ୍ୱ ଭଲରେ ଖଣ୍ଡେ ପିନ୍ଧିଲେ ଭଲରେ ଖାଇବାଟା ହେଲା ମେନ୍ ଜିନିଷ ପ୍ରଥମ ଜିନିଷ ହେଲା ଦୁନିଆକୁ ଅସିଛେ ଖାଇବା ପାଇଁ ଖାଇବାଟା ସେ ଯଦି ଦେଲା ତେଣୁ ସବୁ କଥା କରିଦେଲା ସେ ଆଉ ଦୁନିଆରେ ଆଉ ତା'ହେଲେ କ'ଣ ସେମିତି ଚଳିବ କିନ୍ତୁ ଭାତ ଥିଲେ ଲୁଣ ଆଣିକି ଭାତ ଖାଇଦେବ ଖାଲି ଭାତ କରି ପରିବା ପତ୍ର ପରିବା ପତ୍ର ତମେ ତ କିଛି କଲନି ମନେକର ମନେକର ମନେକର ପାଞ୍ଚଶହ ଟଙ୍କା ଦେଲ ତୁମେ ଟଙ୍କିକିଆ ଚାଉଳ ଖାଇଲ ତୁମେ ତ ଅନ୍ୟ ଜିନିଷ ସବୁଥିରେ ହାସଲ ହୋଇଗଲା ପାରିବା ଖାଅ ତେଲ ଖାଅ ଯାହା ଖାଉଛ ଖାଅ ପାଆଁସ ଟଙ୍କା ମଜୁରୀ ପାଉଛ ତ ଯୁଆଡ଼େ ଗଲେ ହାଁ ଘରେ ପାଞ୍ଚଶହ ଟଙ୍କା ଥାଉ ପାଞ୍ଚଶହ ଟଙ୍କା ହେଲେ କ'ଣ ଦିନେ ଯାଉଛି ଦିନକରେ ତ ପାଞ୍ଚଶହ ଟଙ୍କା ଆଣିଲ ଦୁଇ ତିନି ଜଣ ଗୋଟେ ଲିଟର୍ ତେଲ ଆଣିଲେ ପାଞ୍ଚ ଦିନ ଯିବ ଗୋଟେ ପରିବାରରେ ପାଞ୍ଚ ଜଣ ଲୋକ ଅଛନ୍ତି ଜଣେ ଯଦି ପାଞ୍ଚ ଶହ ଟଙ୍କା କମାଇଲା ପାଞ୍ଚ ଜଣ ପଚିଶଶହ କମାଇବ ତା'ହେଲେ ଖାଇବନି କିଛି ଅସୁବିଧା ହେବନି ତ ଆରେ ଅନ୍ୟ ଷ୍ଟେଟ୍ରେ ସାତ ଟଙ୍କା ଚାଉଳ କିଲୋ ଆରେ ଆମ ଷ୍ଟେଟ୍ ଯେଉଁ ହେଉଛି ଅନ୍ୟ ଷ୍ଟେଟ୍ରେ ଅନ୍ୟ ଷ୍ଟେଟ୍ରେ ସାତ ଟଙ୍କା ଆଠ ଟଙ୍କ ବାର ଟଙ୍କା ଚାଉଳ କିଲୋ ଆମ ଷ୍ଟେଟ୍ରେ କାଇଁ ଟଙ୍କାଟେ ଆମ ଷ୍ଟେଟ୍ରେ ଟଙ୍କାଟେ ପ୍ରତେକ ଷ୍ଟେଟ୍ରେ ହେଉଛି ଆମ ଓଡ଼ିଶାକୁ ଛାଡ଼ିଲେ ଶୁଣୁ ଆମ ଓଡ଼ିଶାକୁ ଛାଡ଼ିଲେ ଆଉ କୌଣସି ଷ୍ଟେଟ୍ରେ ନାହିଁ ଟଙ୍କିକିଆ ଚାଉଳ ସବୁ ପାଞ୍ଚ ଟଙ୍କା ସାତ ଟଙ୍କା ଅଠା ଟଙ୍କା ଗହମ କିଲୋ ହଁ ହଉ ହଉ